ଆମର ଦୈନନ୍ଦିନ ଜୀବନରେ ବିଜୁଳି ବହୁତ ଆବଶ୍ୟକ କାରଣ ବିଜୁଳି ଦ୍ୱାରା ଆମେ ଆମ ଘରେ ହିଟର୍ ଜାଳିପାରୁଛନ୍ତି ରୋଷେଇ କରିବା ପାଇଁ ଏବଂ ଗୋଟେ ଲାଇଟ୍ ଜଳାଇପାରୁଛି ଅନ୍ଧାର ଘରେ ଲାଇଟ୍ ଥିଲେ ଆମେ ସବୁ କିଛି ଦେଖିପାରିବୁ କିମ୍ବା ଆମ ଘରେ ଧରାଯାଉ ଫୋନ୍ ଅଛି ଫୋନ୍ ତ ଚାର୍ଜ୍ କରିବା ପାଇଁ ବିଦ୍ୟୁତ୍ ଦରକାର ଏବଂ ଫେନ୍ ଗୋଟେ ପଙ୍ଖା ଘୁରିବା ପାଇଁ ତା' ପାଇଁ ମଧ୍ୟ ଅଲଗା ବିଦ୍ୟୁତ୍ ଦରକାର ଘରେ ଆଜିକାଲି ତ ସମସ୍ତେ ପ୍ରାୟ ବିଦ୍ୟୁତ୍ ଉପରେ ନିର୍ଭରଶୀଳ କାରଣ ଆଉ ବିଦ୍ୟୁତ୍ ବିଦ୍ୟୁତ୍ ହେଲେ ସବୁକିଛି ବିଦ୍ୟୁତ୍ ଧରାଯାଉ ଆମ ବିଦ୍ୟୁ୍ତ ନାହିଁ ଆମ ଫୋନ୍ରେ ଚାର୍ଜ୍ ନାହିଁ ଚାର୍ଜ୍ ନଥିଲେ କିଛି ଯଦି କାହାକୁ ଖବର ବି ଦେବାର ଥିବା କିଛି ଖବର ବି ଦେଇହେବନି କିମ୍ବା କାହାର କିଛି ହୋଇ ବି ଗଲେ କିମ୍ବା ହାତ ଗୋଡ଼ ଭାଙ୍ଗିଗଲେ ଏ କିଛି କାହାକୁ ମଧ୍ୟ ଫୋନ୍ କରିବ ଏବଂ ମଧ୍ୟ ଶହେ ଆଠକୁ ମଧ୍ୟ ଫୋନ୍ କରିହେବନି ଯଦି ବିଦ୍ୟୁତ୍ ନଥାଏ ଫୋନ୍ରେ ଚାର୍ଜ୍ ରହିବନି ଚାର୍ଜ୍ ନଥିଲେ କିପରି କଲ୍ କରିବୁ ଏବଂ ଗରମ ଦିନ ଏବେ ତ ଆସିଲାଣି ଫ୍ୟାନ୍ ତ ନିତାନ୍ତ ଆବଶ୍ୟକ ଫ୍ୟାନ୍ ବି ଚାଲିବନି ଫ୍ୟାନ୍ ଯଦି ନ ଚାଲିଲେ ଗରମରେ ଏ ହନ୍ତସନ୍ତ ହୋଇଯିବ ଅଧେ ଲୋକ ତ ବେହୋସ୍ ବି ହୋଇଯାନ୍ତି ସେହିଭଳି ଫ୍ୟାନ୍ କରେଣ୍ଟ୍ ଦରକାର ଏବଂ ଗାଁ ଗହଳିରେ ପାଣି ପାଇଁ ଆବଶ୍ୟକ କରେଣ୍ଟ୍ ନାହିଁ ଯଦି ତ ସୋଲାର୍ ଚାଲିବନି ତ ଧର ସୋଲାର୍ ମାନେ ଟ୍ୟାପ୍ ଚାଲିବନି ଟ୍ୟାପ୍ ବୋରିଂ ଚାଲିବନି ବୋରିଂ ନ ଚାଲିଲେ ଗାଁ ଗହଳିରେ ପାଣି ପାଇବନି ଗାଁ ଗହଳିରେ ସିନା କୂଅ ଅଛନ୍ତି କୂଅରେ ବ୍ୟବହାର କରିଦେଉଛନ୍ତି କିମ୍ବା ଧରାଯାଉ ଟାଉନ୍କୁ ଚାଲିଗଲେ ସେଠି ତ କୂଅ ଫୁଅ ନାହିଁ ସେଠି ବିଦ୍ୟୁତ୍ ବିଦ୍ୟୁତ୍ ଯଦି ନଥିବ ବୋରିଂ କିପରି ଚାଲିବ ବୋରିଂ ନ ଚାଲିଲେ ପାଣି ପିଇବାକୁ ପାଇବେନି ଲୋକ ବହୁତ ହଇରାଣର ସମ୍ମୁଖୀନ ହେବେ ସେହିପରି କମ୍ପୁଟର୍ରେ ଅନ୍ଲାଇନ୍ ଧରାଯାଉ କରାଯିବ ଆଜି ଯଦି ଧରାଯାଉ ଫର୍ମ ଫିଲ୍ଅପ୍ ବି ଥାଏ ତ ଫର୍ମ୍ ଫିଲ୍ଅପ୍ ବି କରିପାରିବୁନି କାରଣ ବିଦ୍ୟୁତ୍ ନାହିଁ ବିଦ୍ୟୁତ୍ ନଥିଲେ ଫର୍ମ୍ ଫିଲ୍ଅପ୍ ବି କରିହେବନି ତା ମଧ୍ୟ କମ୍ପୁଟର୍ ନଥିଲେ ମଧ୍ୟ ଆମର କିଛି ନାହିଁ କରେଣ୍ଟ୍ ବିଦ୍ୟୁତ୍ ନଥିଲେ ମଧ୍ୟ ଆମର ଅନ୍ଲାଇନ୍ କାମ ମଧ୍ୟ କିଛି କରିହେବ ନାହିଁ ସେହିଭଳି ବିଦ୍ୟୁତ୍ ଏକ ମୁଖ୍ୟ ବିବରଣୀକୁ ଧରାଯାଏ କାରଣ ବିଦ୍ୟୁତ୍ ଓ ବିଦ୍ୟୁତ୍ ନଥିଲେ କିଛି ବି ମଧ୍ୟ କରିହେବ ନାହିଁ ସାଧାରଣତଃ ଆମେ ଧାନ ପିସେଇତେ ଗଲେ ମଧ୍ୟ ବିଦ୍ୟୁତ୍ ଦରକାର ଆର୍ ଏଠି ହୋଲ୍ଡର୍ ନହେଲେ ଚାଲିବନି ଆଗରୁ ଆଗ କାଳ ଢିଙ୍କିରେ କୁଟୁଥିଲେ କିମ୍ବା ଲାଇନ୍ ନଥିଲେ ବ୍ୟବହାର ଡିବିରି ଲଣ୍ଠନ୍ ଲଣ୍ଠନ୍ ବ୍ୟବହାର୍ କରୁଥିଲେ କିରୋସିନ୍ ଦ୍ୱାରା ଏହା ବ୍ୟବହାର ହେଉଥିଲା ଏବେ ତ ମଧ୍ୟ କିରୋସିନ୍ ବି ମିଳୁନାହିଁ ବିଦ୍ୟୁତ୍ ସେଥିପାଇଁ ନିତାନ୍ତ ଆବଶ୍ୟକ ଏବେ ତ ଓ ଯେମିତି ବାହାରିଯାଇଛି ଲାଇଟ୍ ବି ତ ଚାର୍ଜ୍ ନହେଲେ ଲାଇଟ୍ ଜଳିପାରିବନି ତ ତା ପାଇଁ ବି ବିଦ୍ୟୁତ୍ ଦରକାର ନହେଲେ ଚାର୍ଜ୍ କିପରି ବସାଇବୁ ସେହିଭଳି ଇଏ ସମସ୍ତଙ୍କର ଏବେ ବିଦ୍ୟୁତ୍ ନିହାତି ଦରକାର ନିତାନ୍ତ ଆବଶ୍ୟକ ଆଉ ସାଧାରଣତଃ ଗାଁ ଗହଳିରେ ତ ସେମିତି ବିଦ୍ୟୁତ୍ ମାନେ ସୋଲାର୍ ନାହିଁ ନା ସେମିତି କାଳେ ଜଣଙ୍କ ଘରେ କିମ୍ବା ଦୁଇ ଜଣଙ୍କ ଘରେ ସେମିତି ଥାଇ ସେହିଭଳି ଆମେ ଯଦି ଇନ୍ଭଟର୍ ଥାଏ ଇନ୍ଭଟର୍ ୟୁଜ୍ କରିପାରନ୍ତି କିନ୍ତୁ ଆମେ ତ ୟୁଜ୍ କରିପାରିବୁନି କେଉଁ ପାଇଁ କାରଣ ସେମାନେ ଯଦି ଆମକୁ ଦେଇଦେବେ ସେମାନେ ୟୁଜ୍ କରିବେ କି ସେହିଭଳି ବିଦ୍ୟୁତ୍ ନଥିଲେ ଆଜିକାଲି କିଛି ବି କରିହେବ ନାହିଁ ସେଥିପାଇଁ ବିଦ୍ୟୁତ୍ ନିହାତି ଆବଶ୍ୟକ ଆମ ଘରେ ଦୁଇ ତିନି ଜଣଙ୍କ ଘରେ ଆମ ଗାଁରେ ଦୁଇ ତିନି ଜଣଙ୍କର ଘରେ ଇନ୍ଭଟର୍ ଅଛି ନହେଲେ କୌଣସି ନାହିଁ ପ୍ରାୟ କାହାରି ଘରେ ନାହିଁ